କିଛି କଳା ଏବଂ ହସ୍ତଶିଳ୍ପ ହେଲା କପଡ଼ା ସାମଗ୍ରୀ ଯେପରିକି ଗୋଟେ ଜିନିଷ ଚାନ୍ଦୁଆ ଚାନ୍ଦୁଆରେ ବର୍ତ୍ତମାନ ଠାକୁରଙ୍କ ଉପରେ ଚାନ୍ଦୁଆଟା ବର୍ତ୍ତମାନ ଟଣା ଯାଇଥାଏ ଯେଉଁଭଳିକି ଲୋକମାନେ ଠାକୁରଙ୍କ ପୂଜା କରିବାବେଳେ କି ଠାକୁରଙ୍କୁ ଯେକୌଣସି ଅନୁଷ୍ଠାନ ଗୁଡ଼ିକ କରିବାବେଳେ ଠାକୁରଙ୍କ ଉପରେ ବହୁତ ହସ୍ତଶିଳ୍ପରେ ତିଆରି ଗୋଟିଏ ଚାନ୍ଦୁଆ ବହୁତ ବଡ଼ଟିଏ ଭଲ ଭାବରେ ପକେଇଥାନ୍ତି ଯାହାଫଳରେ କି ଠାକୁର ସୁନ୍ଦର ଦେଖା ଯାଇଥାଆନ୍ତି କାହିଁକିନା ଲୋକମାନେ ଚାହାନ୍ତି ଠାକୁରଙ୍କ ସେବା କରିବା ପାଇଁ ଠାକୁରଙ୍କ ସେବା ସେ କରିବାବେଳେ ହସ୍ତଶିଳ୍ପର ଗୋଟିଏ ଚାନ୍ଦୁଆ ସେ ଠାକୁରଙ୍କ ଉପରେ ଟାଣିକି ସେମାନେ ଠାକୁରଙ୍କୁ ପୂଜା ମଧ୍ୟ କରିଥାଆନ୍ତି ଏହା ହେଉଛି ହସ୍ତଶିଳ୍ପର ଏକ କାରଣ